ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ତ ମୁଁ କେନ୍ଦୁପଡ଼ାରୁ ପ୍ରତିମା କହୁଥିଲି ମୁଁ କାଲି ଭୁବନରୁ ଢେଙ୍କାନାଳ ଯିବାର ଅଛି ମୋର ଟିକିଏ ଜରୁରୀ କାମ ଥିଲା ଆପଣଙ୍କର ଡ୍ରାଇଭର୍ ଠିକ୍ ଟାଇମ୍ରେ ଆସି ପହଞ୍ଚିବ ତ ଅ ହଁ ହଉଁ ଡ୍ରାଇଭର୍ ଶୀଘ୍ର ପହଞ୍ଚିଲେ ମୋର ଟିକିଏ ଜରୁରୀ କାମ ଥିଲା ହଉ ମୁଁ ଯିବି ଟିକିଏ ମୋର ଜରୁରୀ କାମ ଅଛି ଆପଣଙ୍କ ଡ୍ରାଇଭର୍ ଶୀଘ୍ର ଆସି ପହଞ୍ଚିଲେ ମୋର ଟିକିଏ ସୁବିଧା ହୁଅନ୍ତା ହଁ ଧନ୍ୟବାଦ୍